ମୋତେ ଯଦି ପଚରା ଯିବ କି ତୁମେ କେଉଁଠିକି ଯିବାକୁ ପସନ୍ଦ କରିବ ମୁଁ ସତକଥା ହାତ ଟେକିଦେଇକି କହିବି ଜଗନ୍ନାଥ ଧାମ ପୁରୀ ଶ୍ରୀ ଜଗନ୍ନାଥ ଧାମ ପୁରୀ କାହିଁକି ନା ତା ଠାରୁ ଭଲ ଜାଗା ମୁଁ ଭାବୁଛି ଦୁନିଆରେ କେଉଁଠି ନାହିଁ କାରଣ ସେ ଚତୁର୍ଦ୍ଧାମ ମୂର୍ତିକୁ ଦେଖିଦେଲେ ଜୀବନର ସବୁ ଶାନ୍ତି ମିଳିଯାଏ ତା ସହିତ ରହିଲା ଆମର ଯେଉଁ ସମୁଦ୍ର ବେଳାଭୂମି ରହିଛି ସନ୍ଧ୍ୟା ବେଳେ ଆପଣ ସେଇଠିକି ଯିବେ ସେଇଠି କିଛି ସମୟ ବୁଲିବେ ମନରେ ଯାହା ଦୁଃଖ କଷ୍ଟ ଅଛି ଦେଖିବେ ସବୁ ଭୁଲିଯିବେ ତା ସହିତ ରହୁଛି ସେଠି ଯେଉଁ ପାମ୍ପଡ଼ ମିଳେ ତାପରେ ଯେଉଁ ଆମର ମକା ହଁ ମିଠା ମକା ଟା ବିଟ ଲୁଣ ପକେଇ ଦେବେ ପାଟିରେ ଲାଳ ଆସିଯାଉଛି କହିଲା ବେଳକୁ ତା ସହିତ ରହୁଛି ଯେଉଁ କଙ୍କଡ଼ା ମାଛ ସେଇଟା ବି ଖାଇବେ ବଢ଼ିଆ ଲାଗିବ ସମୁଦ୍ର ଗାଧୁଆଟା ମାନେ ବହୁତ ଭଲ ଲାଗେ ତେଣୁ ମୁଁ ସେଇଠିକି ହିଁ ଯିବାକୁ ଚାହେଁ ମୋତେ ଯଦି କେହିବି କହିବେ କି କେଉଁଠିକି ଗଲେ ତୁମେ ମାନେ ବେଶି ପସନ୍ଦ କରିବ କେଉଁଠିକି ଯିବାପାଇଁ ପୁରୀ ହିଁ କହିବି କାରଣ ଶ୍ରୀକ୍ଷେତ୍ର ଧାମ ପୁରୀ ଠାରୁ ବଡ଼ ଭଲ ଜାଗା ଆଉ କେଉଁଠି ମିଳିବନି